ମୋର ଫଟୋଗ୍ରାଫରରେ ଆନୁଷ୍ଠାନିକ ତାଲିମ ନାହିଁ କିନ୍ତୁ ଜଣେ ଫଟୋଗ୍ରାଫର ହେବାକୁ ହେଲେ ମୁଁ ଜଣେ ଭଲ ଫଟୋଗ୍ରାଫର ପାଖକୁ ଯାଇ ବିଭିନ୍ନ ପ୍ରକାର ର ତଥ୍ୟ ସଂଗ୍ରହ କରିବାକୁ ହେବ ଯେପରିକି ବିଭିନ୍ନ ପ୍ରକାର କ୍ୟାମେରା ଏବଂ କେଉଁ ସମୟରେ କେଉଁ ପ୍ରକାର ଫୋଟୋ ଉଠାଇଲେ କିପରି ସୌନ୍ଦର୍ଯ୍ୟ ଆସିଥାଏ ତାହା ବିଷୟରେ ଜାଣିବାକୁ ହେବ ଏହି ଫଟୋଗ୍ରାଫର ହେବାକୁ ମୋର ଏହି ଫଟୋଗ୍ରାଫର ହେବା ପାଇଁ ମୋର ଭାଇ ଏବଂ ବାପା ମା' ମୋତେ ପ୍ରେରଣା ଦେଇଥାନ୍ତି